ଆମ ଗାଁରେ ଶିଶୁ ଶ୍ରମିକ ଭାବେ ବହୁତ ପିଲା କରୁଛନ୍ତି କିନ୍ତୁ ଛଅ ବର୍ଷରୁ ଚଉଦ ବର୍ଷ ପିଲାକୁ ନିହାତି ପାଠ ପଢ଼େଇବା ଦରକାର ଶିଶୁ ଶ୍ରମିକ ଭାବେ କାମ କଲେ ସେମାନେ ଦେଶର ଭବିଷ୍ୟତ ଦୁନିଆର ଭବିଷ୍ୟତ ବିଷୟରେ କିଛି ଜାଣିପାରିବେ ନାହିଁ ଯାହାଫଳରେକି ସେମାନେ ଛଅ ବର୍ଷରୁ ଚଉଦ ବର୍ଷ ପାଠ ପଢ଼ିବା ଦରକାର ଏବଂ ଏ ଦେଶ ଏ ଦୁନିଆ ବିଷୟରେ ବହୁତ କିଛି ଜାଣିବା ଦରକାର ସରକାର ତାଙ୍କ ପାଇଁ ସବୁପ୍ରକାର ସୁବିଧା ଓ ସୁଯୋଗ ଦେଉଛନ୍ତି ଏମିତି ପିଲା ଅଛନ୍ତି ପଲଥିନ୍ ଗୋଟାଉଛନ୍ତି ଯ ବି ବାଲି ସିମେଣ୍ଟ୍ କାମ କରୁଛନ୍ତି ଭିକ ମାଗୁଛନ୍ତି ଏଗୁଡ଼ାକ ବନ୍ଦ କରି ତାଙ୍କୁ ପାଠ ପଢେ଼ଇବାର ବାର୍ତ୍ତା ଦେଖାନ୍ତୁ ସରକାର ବିଭିନ୍ନ ପ୍ରକାରର ବିଭନ୍ନ ଜିନିଷ ସାମଗ୍ରୀ ଇତ୍ୟାଦି ଆଦି ତାଙ୍କୁ ଯୋଗାଇ ଦେଇ ଚାଲିଛନ୍ତି